ହେଲୋ ହଁ ହଁ ଭାଇ ଭଲ ଅଛି ହଁ ହଁ ଭଲ ଅଛନ୍ତି ପରିବାର କ'ଣ ଆଜି ଦେଓମାଳି ଯିବା ବୋଲି କହୁଥିଲେ କଣ ଆସିବ ନା ନାଇଁ ହଁ କେତେଟା ବେଳେ ବାହାରୁଛ ମୁଁ ବୋଲେରୋଟା କହିଦେଇଛି ପରା ହଁ ହଁ ଭଡ଼ା ଆମ ଗାଁରୁ ବା ଆମ ସାଙ୍ଗ ପିଲାଟା ପନ୍ଦରଶହ ନେଉଛି ବା ହଁ କ'ଣ କ'ଣ ନେବା କ'ଣ ସାଧା ଚଳିବ ତୁମର ଫ୍ୟାମିଲି ସାଧା ନାଇଁ ନାଇଁ ଆମର ଟିକେ ମଟନ୍ ହେଲେ ଯାଇ ହେବ ମଟନ୍ ନୁହଁ ମଟନ୍ ଚଳିବ ବା ତୁମର ହଁ ହଁ ମୋ ବକ୍ସଟା ଟିକେ ଖରାପ ହୋଇଛି ସେଇଟା ଟିକେ ଲଦି ନେଇଯାଇଥିବା ଏବେ ସିଏ ଟିକେ ବାଜୁ ନାହିଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଆଉ ଆଉ କ'ଣ କିଏ ଆସିବେ ନା କେମତି ତୁମ ପଡ଼ିଶାରେ ହଁ ହଁ ହଁ ବୋଲେରଟାକୁ ମୁଁ ଲଗେଇ ଦେଉଛି ବା ତାକୁ କଥା ହୋଇଯାଉଛି ହଉ ହଉ ହଁ ହଁ ହଁ ଆଜ୍ଞା ହଁ ଆମେ ଏ ନୂଆ ବର୍ଷକୁ ବି ଯିବା ବୁଲି ବୁଲି ଯାଇ ହେଲା ନାହିଁ ହଁ ହଁ ହଁ ହଁ ହଁ ମୋତେ ଏକଥା କହିବି ବୋଲିଥିଲି କହିଲ ତୁମେ ହଉ ହଉ ହଉ